ଜଳ ହିଁ ଜୀବନ ଆମେ ଯେତେବେଳେ ଗାଧୋଇ ଥାଉ ବା ଶୌଚ କରିଥାଉ ସେତେବେଳେ ମଧ୍ୟ ଆମକୁ ପାଣି ଦରକାର ଏବଂ ରୋଷେଇ ପାଇଁ ପାଣି ଦରକାର ପିଇବା ପାଇଁ ପାଣି ଦରକାର ସଫା କରିବା ପାଇଁ ପାଣି ଦରକାର ଆମେ ମୁହଁ ଧୋଇବା ପାଇଁ ପାଣି ଦରକାର ଆଉ ଯେତେବେଳେ ଆମେ କିଏ ଭୋଜି ଭାତ କରୁ କି ଆଉ ଯାହା ସବୁ ଅନ୍ୟାନ୍ୟ କାମ କରୁ ସେଥିପାଇଁ ଆମେ ବହୁତ ପାଣି ଦରକାର ଆଉ ପିଇବା ପାଇଁ ମଧ୍ୟ ପାଣି ଦରକାର ପାଣି ନଥିଲେ କେହି ମାନେ ଜୀବଜନ୍ତୁ ହଉ ଗଛଲତା ହଉ ମଣିଷ ହୁଅନ୍ତୁ ଯିଏ ବି ହଉ କେହି ପାଣି ବିନା ବାଞ୍ଚିପାରିବେ ନାହିଁ ଯେ ପାଣି ବହୁତ ଦରକାର ଗଛ ଲତା ପାଇଁ ଗଛ ଲତା ପାଣି ନ ପାଇଲେ ମରିଯାଆନ୍ତି ପଶୁପକ୍ଷୀମାନେ ବି ମଧ୍ୟ ପାଣି ଯେତବେଳେ ନ ପାଆନ୍ତି ସେମାନେ ହା ହା କାର ହୁଅନ୍ତି ଏବଂ କିଛି ପକ୍ଷୀ ମଧ୍ୟ ନ ଶୋଇପାରି ମରିଯାଆନ୍ତି ଆଉ କିଛି କିଛି ପକ୍ଷୀ ଆଉ କେତେଦିନ ଗଲା କେତେଦିନ ଗଲାପରେ ମରିଯାଆନ୍ତି ଗଛ ବି ପାଣି ବିନା ବଞ୍ଚିପାରେନି କିନ୍ତୁ ଜଳ ହିଁ ଜୀବନ